ମୁଁ ମୋର ବିଶେଷ ଶୈଳୀରେ ରୋଷେଇ କରେ ଯେମିତିକି ମୁଁ ବାହାରର ମସଲା ବ୍ୟବହାର କରେନାହିଁ ମୁଁ ନିଜ ହାତରେ ତିଆରି କରିଥିବା ମସଲା ବ୍ୟବହାର କରେ ଯେମିତିକି ଗୁଜୁରାତି ଚୁନା କରେ ହେମଦସ୍ତାରେ ଛେଚିକି ତା'ପରେ ମୁଁ ଲବଙ୍ଗ ଅଳେଇଚ ଆଉ ପୋସ୍ତକ ଏଇ ସବୁ ଚୁନା ନିଜେ ହେମଦସ୍ତାରେ ଛେଚିକି ଚୁନା କରେ କରିକି ରଖେ ଯେତେବେଳେ ମାଛ ହେଉ

ଡାଲଚିନି ଗୁଣ୍ଡ ତା'ପରେ ଛେଚିକି ଯେଉଁ ରଖିଥାଏ ସେ ସବୁ ଦିଏ ଯଦି ଲଙ୍କା ଲଙ୍କା ବି ମୁଁ ବାହାରୁ କିଣେନି ଆମ ବାରିଆଡ଼େ ଲଗାହେଇଥିବା ଗଛ ସେଥିରୁ ଲଙ୍କା ତୋଳିକି ଆଣିକି ଶିଳରେ ବାଟେ ବାଟେ ତା'ପରେ ହଳଦି ବି ବାରିଆଡେ ଯେଉଁ ଗଛ ଲଗା ହେଇଥାଏ ସେକୁ ବି ଆଣିକି ଛେଚିକି

ଏମିତି କରିକି ମୁଁ ମୁଁ ମୋର ରୋଷେଇ ରୋଷେଇ କରିକି ଦିଏ ବିଶେଷ ଶୈଳୀରେ ଦିଏ